ଯେତେବେଳେ ଗୋଟିଏ ମାଛ ଧରାଳିର ତା ମହିଳା ବା ତା ସ୍ତ୍ରୀଟା ମାଛ ଧରିବା ସମାଜରେ ତା ସ୍ୱାମୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପାଣି ଯ ଯୋଗାଇଥାଏ ଏବଂ ମାଛ ଧରିବା ପାଇଁ ସେ ତାକୁ ସାହାଯ୍ୟ କରେ କିଛି ଜାଲର ଘରେ ରହିକିରି କାମ କରନ୍ତି ଏବଂ ସେ ତା ତା ସ୍ୱାମୀ ସହିତ ସେ ମାଛ ଧରିବାରେ ତା ସ୍ୱାମୀକୁ ସାହାଯ୍ୟ କରେ ଏବଂ ଖାଦ୍ୟ ପାଣି ଇତ୍ୟାଦି କରିବା ପାଇଁ ତା ସ୍ୱାମୀ ସହିତ ସେ ମାଛ ଧରାଳି ମାଛର ଜାଲ ଇତ୍ୟାଦିକୁ କରିଦିଏ ଏବଂ ମାଛ ମାଛ ମାଛ ମାରିବା ବା ମାଛ ଧରିବାରେ ମହିଳାମାନେ ଘରର କାମ ଇତ୍ୟାଦି କରିକିରି ତା ସ୍ୱାମୀ ସହିତ ସମୁଦ୍ର ପାଖକୁ ଯାଇ ସେଠାରୁ କିଛି ବ୍ୟବସ୍ଥା କରିଥାନ୍ତି କାମ କରିଥାନ୍ତି ଏବଂ ସେମାନେ ମାଛ ପ୍ରତିର ସବୁ ଜାଗାରୁ ସନ୍ଧାନ କରି ତା ଶ୍ରମିକ ସହିତ ଖବର ପ୍ରଚାର କରନ୍ତି ଏବଂ ମାଛ ଧରିବା ତାଙ୍କର ପେଶା ହୋଇଥାଏ ଏବଂ ସେମାନେ ମାଛ ଧରିକି କାମ କରି ରହିଥାନ୍ତି ଏବଂ ତାଙ୍କର ଜୀବନ ପେଶା କରୁଛନ୍ତି ମହିଳାମାନେ ତା ସ୍ୱାମୀ ତାଙ୍କର ସ୍ୱାମୀ ସହିତ ମାଛ ଧରି ଯାଆନ୍ତି ନାହିଁ କାରଣ ସେଥିପାଇ ମହିଳାମାନେ ମାଛ ଧରନ୍ତେ ନାହିଁ କାରଣ ସେମାନେ ସେ ଘରର ରୋଷେଇ କାମ କରନ୍ତି ଏବଂ କିଛି କିଛି ସମୟରେ ସେ ତାଙ୍କର ସ୍ୱାମୀ ସହିତ କାମ କରନ୍ତି ମାଛ ଧରିବା ପାଇଁ ସ୍ୱାମୀ ମରିଯାଇଥାନ୍ତି ସ୍ତ୍ରୀମାନେ ଘରରେ ରୋଷେଇ କରି ସ୍ୱାମୀକୁ ଅପେକ୍ଷା କାରଣ ଯଦି ମହିଳାମାନେ ସମୁଦ୍ରକୁ ମାଛ ମାରିଯାଆନ୍ତି ବା ମାଛ ଧରିବାକୁ ଯାଆନ୍ତି ସେଠାରେ ବିଭିନ୍ନ ପ୍ରକାରର ଦ୍ୱନ୍ଦ ଦେଖାଯିବ ଏବଂ ସ୍ତ୍ରୀମାନେ ବା ମହିଳାମାନେ ସମୁଦ୍ରକୁ ମାଛ ମାରିଯାଆନ୍ତିନି କାରଣ ସେଠାରେ ତାଙ୍କର ସ୍ୱାମୀଠାରୁ କିଛି କମ୍ ଶକ୍ତି ଥାଏ ଏଥିପାଇଁ ସେମାନେ ମାଛ ମାରିବାକୁ ଯାଆନ୍ତି ନାହିଁ ଏବଂ ସେଠାରେ ସେ ଗୋଟେ ମହିଳା ହେତୁ ଯାଆନ୍ତି ନାହିଁ